ମିଷ୍ଟର ସୁଶାନ୍ତ ଆପଣଙ୍କ ଅଟୋ ଏବେ ବର୍ତ୍ତମାନ ଖାଲି ଅଛି କି ଏବଂ ଆପଣ ଏବେ ମୋତେ ଶୀଘ୍ର ନେଇ ରେଲୱେ ଷ୍ଟେସନରେ ପହଞ୍ଚିବେ ଏବଂ ଆପଣଙ୍କ ଡ୍ରାଇଭର କେତେ କେତେ ସମୟରେ ମୋ ପାଖକୁ ପହଞ୍ଚିବ ତାହା ଟିକେ ଜଣାଇ ଦିଅନ୍ତୁ ମୋତେ